ସାଧାରଣତଃ ଆମେ ଗ୍ରାମାଞ୍ଚଳରେ ଆମ ସାଙ୍ଗସାଥି ହେଉ କିମ୍ବା ଆମ ପରିବାରବର୍ଗ ହେଉ କିମ୍ବା ଭାଇ ଭଉଣୀ ହେଉ ଆମେ ତାଙ୍କ ସହିତ ଆମ ପଡ଼ିଆରେ ଛୋଟ ଛୋଟ ପଡ଼ିଆ କିମ୍ବା ଗଳିରେ ଖେଳିଥାଉ ତାହା ସହିତ କ୍ରିକେଟ୍ ଫୁଟବଲ୍ ଭଲି ଆଦି ଖେଳି ମନ ପସନ୍ଦ କରିଥାଉ କିନ୍ତୁ ସହରାଞ୍ଚଳରେ ହେଉଥିବା ଖେଳରେ କେତେ ଗୁଡ଼ିଏ ନିୟମ ଲାଗି ରହିଥାଏ ଗ୍ରାମାଞ୍ଚଳରେ କାଦୁଅ ମାଟି ସହିତ ଖେଳି ମନ ପସନ୍ଦ ହେଉଥିଲେ ବି କିନ୍ତୁ ସହରାଞ୍ଚଳରେ ପାର୍କ ଆଦି ସେଠି ଏତେ ସୁବିଧା ହୋଇନଥାଏ ଗ୍ରାମାଞ୍ଚଳରେ ଯଥେଷ୍ଟ ନିୟମ ଲାଗିନଥାଏ କିନ୍ତୁ ସହରାଞ୍ଚଳରେ ନିୟମ ମାନି ଖେଳିବାକୁ ପଡ଼ିଥାଏ ଗ୍ରାମାଞ୍ଚଳ ଖେଳ ଓ ସହରାଞ୍ଚଳ ଖେଳ ଭିତରେ ବହୁତ ପାର୍ଥକ୍ୟ ଥାଏ ଗ୍ରାମାଞ୍ଚଳରେ ମନ ଆନନ୍ଦରେ ଖେଳିବାକୁ ପଡ଼ିଥାଏ କିନ୍ତୁ ସହରାଞ୍ଚଳ ଖେଳରେ ଯଥେଷ୍ଟ ନିୟମ ମାନି ଖେଳିବାକୁ ପଡ଼ିଥାଏ